କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଲୋକମାନେ ଯିବା ଆସିବାର ବିକଳ୍ପ ଅନେକ ଅଛି ଏହି ବିକଳ୍ପ ଗୁଡ଼ିକ ଏଠାରେ ରହିଥିବା ଲୋକମାନେ ନିଜର କାମଧନ୍ଦା ପାଇଁ ଘରୋଇ ବସ ମଟର ବାଇକ ସାଇକେଲରେ ଯାଆନ୍ତି ଏଠି କିଛି ଟ୍ରେନର ସୁବିଧା ନାହିଁ ତଥାପି ଲୋକମାନେ ଦୈନନ୍ଦିନ ଜୀବନରେ କେବେ ହାର ମାନି ନାହାଁନ୍ତି ସେ ଏବେ ବି ନିଜର ପରିଶ୍ରମ କରି ସଂଘର୍ଷ କରିଥା'ନ୍ତି